ଅନ୍ଲାଇନ୍ ଚିନ୍ତା ଆମେ ଯେତେବେଳେ କରୁ ନିଶ୍ଚିତ ଭାବରେ ଏମାନଙ୍କର ଏଇ ମୋବାଇଲ୍ ଦ୍ୱାରା ଆମମାନେ ୱାଟ୍ସଆପ୍ ୟୁଟ୍ୟୁବ୍ରେ ଅନେକ ବିଷୟ ଗୁଡ଼ିକ ଜାଣିପାରୁଛୁ ପୁଣି ସେଥିମଧ୍ୟରେ ଆମମାନେ ଅନ୍ୟମାନଙ୍କ ସହିତ ଯୋଗାଯୋଗ ମଧ୍ୟ ନିଜର ଭାବପ୍ରବଣତା ଏପ୍ରକାର ଅନେକ ବିଷୟ ଗୁଡ଼ିକ କିମ୍ବା ଆମମାନଙ୍କର ସମ୍ବାଦ କି ଆମମାନଙ୍କର ଅଞ୍ଚଳର ବିଭିନ୍ନ ଖବରବାର୍ତ୍ତା ମଧ୍ୟ ଆମମାନେ ଯୋଗାାଯୋଗ ହେଇପାରୁଅଛି ତାହା ଆମମାନଙ୍କ ପାଇଁ ଅତି ଗୋଟିଏ ସୁନ୍ଦର ବିଷୟ ପୁଣି ଆମେ ମାନେ ୟୁଟ୍ୟୁବ୍ରେ ମଧ୍ୟ ବିଭିନ୍ନ ବିଷୟ ଗୁଡ଼ିକ ଦେଖି ଆମେମାନେ ଶିକ୍ଷା ଗ୍ରହଣ କରିପାରୁଥାଉ ଆଉ ତାହା ମଧ୍ୟ ଆମମାନଙ୍କ ପାଇଁ ଗୋଟେ ସୁନ୍ଦର ବିଷୟ ଆଉ ବିଶେଷ କରି ୱାଟ୍ସଆପ୍ରେ ମଧ୍ୟ ଆମମାନଙ୍କର ଆଉ ବାର୍ତ୍ତା ଗୁଡ଼ିକ ଅନ୍ୟମାନଙ୍କୁ ଯୋଗାଇ ଦେଇଥାଉ ପୁଣି ଅନ୍ୟମାନଙ୍କର ବାର୍ତ୍ତା ମଧ୍ୟ ଆମମାନେ ପାଇ ଦେଇଥାଉ ପାଇଥାଉ ଯାହାକି ଆମମାନେ ଦେଖୁ ଯଦି ଆଗ କାଳରେ ଚିଠି ମାଧ୍ୟମରେ ବିଭିନ୍ନ ବିଷୟ ଗୁଡ଼ିକ କ'ଣ ପଠାଯାଉଥିଲା କିନ୍ତୁ ଆଜିକାଲି ଆଉ ଅଳ୍ପ ସମୟ ମଧ୍ୟରେ ଆମମାନେ ୱାଟ୍ସଆପ୍ ମାଧ୍ୟମରେ ଆମମାନେ ବିଭିନ୍ନ ଖବରବାର୍ତ୍ତା ଗୁଡ଼ିକମାନେ ପଠାଇ ପାରୁଛୁ ପୁଣି ଆମମାନେ ଗ୍ରହଣ କରିପାରୁଛୁ ଏସବୁ ଆମମାନଙ୍କ ପାଇଁ ଗୋଟେ ସୁନ୍ଦର ବିଷୟ